ଆମେମାନେ କାମ କରୁ କରୁ ଦେଖିଲୁ ଲୋକମାନେ ପାହାଡ଼ ଉପରେ ଚଢ଼ୁଛନ୍ତି ତାହାକୁ ଦେଖି ଆମକୁ ବି ପାହାଡ଼ ଉପରେ ଚଢ଼ିବାକୁ ଭାରି ଇଚ୍ଛା ହେଲା ଯାହା ନାଁ ଥିଲା ରକ୍ କ୍ଲାଇମ୍ବର୍ ରକ୍ କ୍ଲାଇମ୍ବର୍ ଆମେ ସେଇ ରକ୍ କ୍ଲାଇମ୍ବ କରୁଥିବା ଲୋକକୁ ପଚାରିଲୁ ଏଇଟା କେମିତି ଆପଣମାନଙ୍କୁ ଚଢ଼ିବାରେ ସାହାଯ୍ୟ କରେ ଆଉ କେମିତି ଆପଣ ଏଥିରେ ଚଢ଼ନ୍ତି ସିଏ ଆମକୁ ତାଙ୍କ ତାଙ୍କର କିଛି ଶିକ୍ଷା ଦେଲେ ଯାହାଫଳରେ ଆମେମାନେ ଉପରକୁ ଚଢ଼ିବା ଧୀରେ ଧୀରେ ଶିଖିଲୁ ଧୀରେ ଧୀରେ ଖସୁୁଥିଲୁ ତାଙ୍କର ସୁବିଧା ତାଙ୍କ ସାହାଯ୍ୟରେ ଆମେ ଧୀରେ ଧୀରେ ପାହାଡ଼କୁ ଚଢ଼ିଲୁ ଟିକେ ଧୀରେ ଧୀରେ କଷ୍ଟ ବି ବହୁତ ହେଉଥିଲା ଯାହାଫଳରେ ହାତ ବି ଛିଡ଼ି ଯାଉଥିଲା ଗୋଡ଼ ବି ଥରେ ଥରେ ଛିଡ଼ିଯାଏ ଆଉ ଆଘାତ ବି ବହୁତ ଲାଗେ ରକ୍ କ୍ଲାଇମ୍ବିଙ୍ଗରୁ ଖସିଗଲେ ତ ମଣିଷ ପ୍ରାଣ ପାଇବ ନାହିଁ ଯାହା ପାହାଡ଼ ଉପରେ ତଳ ଖସିବା ସହିତ ପୁରା ସମାନ ଥାଏ ରକ୍ କ୍ଲାଇମ୍ବ୍ରେ ବହୁତ ଲୋକ ଏଭରେଜ୍ ମାଉଣ୍ଟେନ୍ କରିକିରି ତାଙ୍କର ଚିହ୍ନ ବିଚ୍ଛିନ୍ନ କରିସାରିଛନ୍ତି ତାଙ୍କର ଶିକ୍ଷା ତାଙ୍କର ପ୍ରତିଭା ଦେଖେଇ ସାରିଛନ୍ତି ଆମମାନଙ୍କୁ ବି ରକ୍ କ୍ଲାଇମ୍ବ କରି ଆମ ଆମମାନଙ୍କର ପ୍ରତିଭା ଦେଖେଇବାକୁ ଆମକୁ ଭାରି ବହୁତ ଇଛା ରହିଛିି